ହ୍ୟାଲୋ ଆପଣ କ୍ୟାବ୍ ଏଜେନ୍ସିରୁ କହୁଛନ୍ତି କି ହଁ ଆଜ୍ଞା ଆମର ଗୋଟିଏ ବଡ଼ ଗାଡ଼ିଟିଏ ନେବାର ଥିଲା ତ କେଉଁଠିକି ନେବୁ ପୁରୀ ପୁରୀକୁ ଭଡ଼ା କେତେ ଦଶ ହଜାର ଆମେ ଭାଇ ଚାରି ଦିନ ରହିବୁ ଦଶ ହଜାର ହେଲେ ଟିକିଏ କମାନ୍ତୁ ରେଟ୍ ଆଠ ହଜାର ହେବ ନା ନାହିଁ କହୁନାହାଁନ୍ତି ହଁ ଆଠ ହଜାର କରନ୍ତୁ ଆମେ ଟିକିଏ ଏଇନା ବୁଲି ଯିବୁ ନା ପୁରୀ କୋଣାର୍କ ଚନ୍ଦ୍ରଭାଗା ସେଇଠି ଯାଇକି ବୁଲା ବୁଲି କରିକି ଚିତ୍ର ଫିତ୍ର ଉଠେଇବୁ ଆଉ ଉଠେଇକି ରହିକି ତାପରେ ସମୁଦ୍ରରେ ବୁଲା ବୁଲି କରିକି ସାଙ୍ଗ ସାଥିମାନଙ୍କର ଟିକିଏ ବସିକି ହସ ଖୁସି ହୋଇକି ଯିବୁ ଆଉ ହଁ ଯାହା ହେଲେ ଚାରି ଦିନ ରହିବୁ ଆଉ ଆପଣ ଦଶ ହଜାର କହୁଛନ୍ତି ଆଠ ହଜାର ନବେ ଆଉ ହେଉ ଭାଇ ପଇସା ମୁଁ ରଖିବିନି ମୁଁ ସାଙ୍ଗେ ସାଙ୍ଗେ ଡ୍ରାଇଭର ହାତରେ ସାଙ୍ଗେ ସାଙ୍ଗେ ଦେଇଦେବି ନହେଲେ ଫୋନ୍ ପେ'ରେ ଦେଇଦେବି ଆପଣଙ୍କୁ ଆଉ ହେଉ ଭାଇ ଆଉ କ'ଣ କହୁଛନ୍ତି ହଁ ହଁ କାଲି ସବୁ ଭୋରରୁ ସାତଟାରେ କିନ୍ତୁ ପଠେଇଦେବେ ହଁ ଆଜି କାଲି ଖରାଦିନ ନା ଆମେ ଟିକିଏ ଶୀଘ୍ର ଘରୁ ବାହାରି ଯିବୁ ହେଉ ହେଉ ଭାଇ ଆଉ କ'ଣ କହିବେ ରହୁଛି ହଁ